ଗଛ୍ ଲଗାବାକେ ଆମେ ଖତ୍ ମାଏଟ୍ ତାପରେ ଉର୍ବର୍ ମାଏଟ୍ ୟୁଜ୍ କର୍ସୁଁ ତା'ପ୍ରେ ସେନେ ଗଛ୍ ବଢ଼୍ବା ବୋଲିକରି ଆମେ ସେନେ ପଟାସ୍ ୟୁରିଆ ସାର୍ ମାନେ ବି ଦେସୁଁ ଗଛ୍କେ କା'ଯେ ଭଲ୍ ମାଏଟ୍ ଦରକାର୍ ଯେନେ କି ଭଲ୍ ମାଏଟ୍ ଥିବା ଉର୍ବର୍ ମାଟି ଥିବା କି ଖତ୍ ଖତୁଆ ମାଟି ଥିବା ବେଲେ ସେନେ ଗଛ୍ ଭଲ୍ସେ ବଢ଼ି ପାର୍ବା ଯଦି ସେ'ଟା ଯଦି ଭଲ୍ ମାଏଟ୍ ନାଇ ହେଇ ଥିବା ବେଲେ ଖତ୍ ସେନେ ଗଛ୍ ଟିକେ ସେନେ ଭଲ୍ସେ ନାଇ ବଢ଼େ ସେଥିର୍ ଲାଗି ଆମେ ସେନେ ସବୁବେଲେ ଭଲ୍ ଉର୍ବର୍ ମାଏଟ୍ ଦେଖିକିନା ତା'ପ୍ରେ ଖତୁଆ ଜାଗା ନେ କି ଖତୁଆ ମାଏଟ୍ ଗୋ ଯେନ୍ତିକି ଗୋ ଯେ ଖର୍ସିନୁ ତା ଇ'ଟା ହେସି ହେନେ ରୂପା ଯାଏସି ତା'ପ୍ରେ ସାର୍ ମାନେ ବି ଦିଆଯାଏସି ଗଛ୍ ବଢ଼୍ବା'କେ ତା'ପ୍ରେ ଗଛର୍ କା'ଯି ଡେଲି ପାଏନ୍ ମାନେ ବି ଦିଆଯାଉଥିବା ଭଲ୍ ମାଟି ଥିବା ବେଲେ ତ ଗଛ୍ ଆମର୍ ଭଲ୍ସେ ବଢ଼ିଯିବା ବଢ଼ି ପାର୍ବା ସେଥିର୍ଲାଗି ଆମେ ଭଲ୍ ମାଏଟ୍ରେ ଗଛ୍ ରୂପା ଯାଏସୁଁ ଖତୁଆ ମାଏଟ୍ ଉର୍ବର୍ ସୁଲଭ୍ ମାଏଟ୍ ତାପ୍ରେ ସେନେ ଯେନ୍ତିକି ପାଏନ୍ ବି ରହୁଥିବା ସେ ମାଏଟ୍ ନେ ସେନ୍ତି ଜାଗାରେ ମାଏଟ୍ ନେ ଏକା ଆମେ ଗଛ୍ ରୂପ୍ସୁଁ